ଆମ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ପୂଜାସ୍ଥଳୀ ହେଉଛି କପିଳାସ ପୀଠ ଏଠାରେ ପ୍ରଭୁ ଚନ୍ଦ୍ରଶେଖର ପୂଜା ପାଉଛନ୍ତି ଆଉ ଠାକୁରଙ୍କର ମନ୍ଦିରଟି ପାହାଡ଼ ଉପରେ ଅଛି ପାହାଡ଼ ଉପରକୁ ଯିବା ପାଇଁ ତେର ଶହ ବାଉନ ଟି ପାହାଚ ଅଛି ଲୋକ ପାହାଚ ଚଢ଼ି ଚଢ଼ି ଯାଆନ୍ତି ଆଉ ବାରବାଙ୍କ ଅଛି ବାରବାଙ୍କ ପଟେ ଗାଡ଼ିରେ ବୁଲିବୁଲି ଯାନ୍ତି ପ୍ରତିବର୍ଷ ସେଇଠି ଜାଗର ଯାତ୍ରା ହୁଏ ଜାଗର ପାଇଁ ପ୍ରାୟ ପଚାଶ ହଜାର ଭଳିଆ ଲୋକ ଏକାଠି ହୁଅନ୍ତି ଆଉ ଏତେ ଲୋକ ଏକାଠି ହୁଅନ୍ତି ଶାନ୍ତି ଶୃଙ୍ଖଳାରେ ଯାତ୍ରାଟି ହୁଏ ଭାଇଚାରାର ପ୍ରଚାର ସେଇଠି ହୁଏ ଜାଗାଟି ବହୁତ ଭଲ ଓ ବହୁତ ଭଲ ଲାଗେ